ମୋ ପାଇଁ ତ କଠିନ ରେସିପି ହେଉଛି ବିରିୟାନୀ ମୋତେ ବିରିୟାନୀ ତିଆରି କରି ଆସେନା ଆଉ ମୁଁ ଅନ୍ୟ ଜଣଙ୍କଠୁ ପରାମର୍ଶ ନେଇ ବିରିୟାନି ତିଆରି କରିବା ଶିଖିବି ଆଉ ସେଥିରେ କେତେ ଚିକେନ୍ ପଡ଼ିବ ଧରନ୍ତୁ ମୁଁ ଚିକେନ୍ ବିରିୟାନୀ କରିବା ପାଇଁ ଚାହୁଁଛି ସେଥିରେ କେତେ ଚିକେନ୍ ପଡ଼ିବ କେତେ ପରିମାଣ ଚାଉଳ ପଡ଼ିବ କ'ଣ ମସଲା ପଡ଼ିବ ଏ ବିଷୟରେ ତ ମୁଁ ଜାଣିନି ନା ତ ମୁଁ ଅନ୍ୟ ଜଣଙ୍କଠୁ ପରାମର୍ଶ ନେବି ଆଉ ଯଦି ବି ମୁଁ ନ ନେଇପାରିଲି ମୋ ଘରେ ମା' ଅଛନ୍ତି ମୋର ବି ସାନ ମା' ଅଛନ୍ତି ତାଙ୍କଠୁ ମୁଁ ବୁଝିପାରିବି କିମ୍ବା ମୋ ବଡ଼ ଭଉଣୀ ତାଙ୍କଠୁ ମୁଁ ବୁଝିପାରିବି ଆଉ ସେମାନେ ଯଦି ବି ନ ଜାଣିଥାନ୍ତି ମୁଁ ୟୁଟ୍ୟୁବ୍ରୁ ସର୍ଚ୍ଚ୍ କରିବି ସେହି ରେସିପିଟାକୁ ଦେଖିବି ଆଉ ମୁଁ ତାକୁ ତିଆରି କରିବାକୁ ଚେଷ୍ଟା କରିବି ଆଉ ଯେଉଁ ଆମ ଯେଉଁ ଜିନିଷଟା କରିବା ସେଇଟା ତ ଫାଷ୍ଟ୍ରୁ ମନା କରିଦେଲେ ହେବନି ନା ଆମେ ନ ଜାଣିକି ନ ବୁଝିକି ସେଇଟା ମନା କରିବାଟା ଉଚିତ୍ ନୁହେଁ ଆମେ ଚେଷ୍ଟା କରିବା ମୁଁ ବି ସେ ସେଇ ଚେଷ୍ଟାଟାକୁ ମୁଁ ଜାରି ରଖିବି ମୁଁ ବି ସେଇଟା ଚେଷ୍ଟା କରିବି ଆଉ କେମିତି ବିରିୟାନିଟା ତିଆରି ହେବ ମୁଁ ସେଇଟା ଚେଷ୍ଟା ନିହାତି କରିବି ଆଉ ମୁଁ ବି ବି ଭଲ ମାନେ ଫାଷ୍ଟ୍ ତ ତିଆରି କରିବି ଯଦି ମୋର ଖରାପ ହୁଏ ତା'ହେଲେ ମୁଁ ଘରେ ବହୁତ ଥର ତିଆରି କରିବି ଆଉ ସେଇଟାକୁ ମୋର ଟେଷ୍ଟ୍ କରିବାକୁ ବହୁତ ମାନେ ତା ଜିନିଷ ବ୍ୟବହାର କରିକିନା ମୁଁ ତାକୁ ବହୁତ ଟେଷ୍ଟ୍ କରିବା ପାଇଁ ଇଏ କରିବି ଆଉ ମୁଁ ତ ଏଇ ରେସିପିଟା ଶିଖିନି ଏଇଟା ମୋ ପାଇଁ କଷ୍ଟକର ଆଉ ଏହି ରେସିପିଟା ମୁଁ ଜାଣିନି କାହାଠୁ ମୁଁ ଏଇଟା ବୁଝିବି କିନ୍ତୁ ମୁଁ ଅନ୍ୟ ଜଣଙ୍କଠୁ ପରାମର୍ଶ ନେଇକି ଏଇଟା ନିଶ୍ଚିନ୍ତ ଭାବେ ମୁଁ ଏହି ରେସିପିଟାକୁ ଶିଖିବି ଆଉ ମୁଁ ଏଇଟା ବହୁତ ଜଲ୍ଦି ବି ଶିଖିଯିବି ଚେଷ୍ଟା ମୁଁ କରିବି ମୋ ଚେଷ୍ଟାକୁ ମୁଁ ଜାରି ରଖିବି ମୁଁ ଅନ୍ୟମାନଙ୍କଠୁ ବୁଝିବି ଅନ୍ୟମାନଙ୍କଠୁ ପରାମର୍ଶ ନେଇକିନା ବିରିୟାନିଟା କେମିତି ତିଆରି ହେବ ତାହାଠୁ ସେଇଟା ମୁଁ ବୁଝିବି ମାନେ ତାଙ୍କଠୁ ବୁଝି ସାରିଲା ପରେ ମୁଁ ଏଇଟା ତିଆରି କରିବି ଜାଣିବି ତା'ପରେ ଯାଇକି ମୁଁ ଘରେ ତିଆରି କରିବି ଓ ମୋ ପରିବାର ଲୋକଙ୍କୁ ବିରିୟାନି ଖାଇବାକୁ ଦେବି ଆଉ ଏଇଟା ତ କଷ୍ଟ କାମ କିଛି ବି ନୁହେଁ କିନ୍ତୁ ଆମେ ଯେଉଁଟା ନ କରିଥିବା ସେଇଟା ହେଉଛି ଆମ ପାଇଁ ଆମେ ଯେଉଁଟା ଫାଷ୍ଟ୍ କରିବା କି ନ କରିଥିବା ସେଇଟା ହେଉଛି ଆମ ପାଇଁ ଗୋଟେ କଷ୍ଟ କାମ କିନ୍ତୁ ଆମେ ଯଦି ସେଇଟାକୁ କଷ୍ଟ କହିବା ତା'ହେଲେ ଏମିତି ଆମ ଜୀବନରେ କୌଣସି କାମ ନାହିଁ ଯେଉଁଟାକି ଆମ ପାଇଁ କଷ୍ଟ ଆମେ ଯେଉଁ ଯଦି ନ କରିରିପାରିବା ସେଇଟାକୁ ଆମେ ଚେଷ୍ଟା କରିବା ଚେଷ୍ଟା କଲେ ଆମ ପାଇଁ ସବୁ ସହଜ ଆମେ ତାକୁ ଚେଷ୍ଟା କରିବା ଆମେ ତାକୁ କରିବା ମୁଁ ତାକୁ ମଧ୍ୟ ଚେଷ୍ଟା କରିବି ତାକୁ କେମିତି ଭଲସେ ତିଆରି କରିପାରିବି ପ୍ରଥମେ ତ ମୁଁ ଭଲସେ ତିଆରି କରିପାରିବିନି କିନ୍ତୁ ମୁଁ ଚେଷ୍ଟା କରିବି ଚେଷ୍ଟା କରିବି ମୋ ମା' ହାତ ପରିକା ମୋ ମା' ଯେମିତି ରୋଷେଇ ଘରେ ଟେଷ୍ଟ୍ ଲାଗେ ମୁଁ ସେମିତି ଟେଷ୍ଟ୍ କରିବା ପାଇଁ ମାନେ ବହୁତ ଶିଖିବି ଆଉ ମୁଁ ଶିଖିକିନା ମୁଁ ନିହାତି ଭାବେ ତିଆରି କରିବି ଆଉ ଯେମିତି ଅନ୍ୟ ଜଣଙ୍କୁ ଭଲ ଲାଗିବ ମୋ ଖାଇବାଟା ଆଉ ଫର୍ଷ୍ଟ ମୁଁ ତିଆରି କରିବି ମୋ ପରିବାର ଲୋକଙ୍କୁ ଖୁଆଇବି କେମିତି ଲାଗୁଛି ତାଙ୍କୁ ବି ପଚାରିବି ଆଉ ମୁଁ ତ ଭଲସେ ତିଆରି କରିପାରିବିନି ଫାଷ୍ଟ୍ ଯେହେତୁ କରୁଛି ମୋ ମା' ପରିକା କରିପାରିବିନି କି କେଉଁ ରେଷ୍ଟୁରାଣ୍ଟ୍ ପରିକା ବି ମୁଁ କରିପାରିବିନି କିନ୍ତୁ ତାଙ୍କ ଟାଇପ୍ର କରିବା ପାଇଁ ଚେଷ୍ଟା କରିବି ପ୍ରଥମେ ନହେଲା ନାଇଁ ସେକେଣ୍ଡ୍ ଟାଇମ୍ ଥାର୍ଡ଼୍ ଟାଇମ୍ ଫୋର୍ଥ୍ ଟାଇମ୍ କିନ୍ତୁ କରିବା ପାଇଁ ମୁଁ ନିଶ୍ଚିନ୍ତ ଭାବେ ଚେଷ୍ଟା କରିବି ଆଉ ଏ ରେସିପିଟା ମୋ ପାଇଁ କଷ୍ଟ କିନ୍ତୁ ମୁଁ ଏହାକୁ ଶିଖିଗଲେ ମୋତେ ସହଜ ଲାଗିବ ତ ମୁଁ ଏହାକୁ ଶିଖିବା ପାଇଁ ବହୁତ ଚେଷ୍ଟା କରିବି ଆଉ ଶିଖିସାରିକିନା ମୁଁ ନିହାତି ଭାବେ ତିଆରି କରିବି